ହ୍ୟାଲୋ ନମସ୍କାର ହଁ ହଁ

ହଁ ନାହିଁ ମୁଁ ମୁଁ ଗୋଟେ ମହାତୈଳ ଦେଇଥିଲି ସେ ତୈଳଟା ମହାତୈଳ ଗୋଟେ ଦେଇଥିଲି ସେ ତୈଳାଟାକୁ ମାରୁଛନ୍ତି ତ ହଁ ସେତ ନିଶ୍ଚୟ ଦରଜ ଟିକେ କମଉଥିବ ନା କମୁନି ଆଣ୍ଠୁ ହଁ ଯଦି ସେଇଟା ସରି ଯାଇଛି ଆଉ ଗୋଟେ କିଣି ନିଅନ୍ତୁ ସାତ ଦିନ ମାରନ୍ତୁ ଦ୍ୱାରା ଆପଣ ଭଲ୍ ହେଇଯିବ ଯଦି ଭଲ ନ ହେଲା ନାହିଁ ମୁଁ ତ ଅଛି ନହେଲେ ମତେ ପରାମର୍ଶ କରିବି ଆଉ

ହଁ ମାଗଣାରେ ବି ଟେଷ୍ଟ୍ ହେଇପାରିବ କିଛି ଅସୁବିଧା ନାହିଁ ଆମ ହସ୍ପିଟାଲ୍ ଭିତରେ ଟେଷ୍ଟ୍ ହେଉଛି ମୁଁ ରଖିଦେଲେ ଆପଣ ଟେଷ୍ଟ୍ କରିବେ ଯଦି ଅସୁବିଧା ହେଉଛି କିଛି ହଁ ମେଡ଼ିସିନ୍ ମଧ୍ୟ ମାଗଣାରେ ମିଳୁଛି ଯଦି କେଉଁ ମେଡ଼ିସିନ୍ଟା ଆଭେଲେବଲ୍ ନାହିଁ ମେଡ଼ିସିନ୍ ତାକୁ କିଣିବାକୁ ପଡ଼ିବ ଆଉ

ହଁ ସେଇଟା ମେଡ଼ିସିନ୍ ତ ଠିକ୍ ଅଛି ଯେହେତୁ ଏଇଟା ସରକାରଙ୍କର ଜିନିଷଟା ଆସଛି ସେ ପ୍ୟୁରିଫାଇ ଜିନିଷଟା ଅଛି ସେ ଭେଜାଲ୍ ନାହିଁ ତେଣୁ ସେଇଟା ମିଳିବ ମାଗଣାରେ ମିଳିବ ସେଇଠୁ ଆପଣ ସେଇଠୁ ନେଇ ପାରିବେ ଆଚ୍ଛା ହଁ ହଁ ହଁ ନାହିଁ ମାଗଣାରେ ମିଳୁଛିି ଆପଣ କିଛି ସବୁ ଜିନିଷ ମାଗଣାରେ ମିଳିବ ବାଇଚାନ୍ସ ଯଦି ନାହିଁ ଅଳ୍ପ କିଛି କିଣି ଦେବେ କିଛି ଅସୁବିଧା କ'ଣ କହିଲେ ହଁ ସେଇଟା ଆପଣ ମେଡ଼ିସିନ୍ବି ଦେଇ ହବ ନଚେତ୍ ଭୋକୋଟା ହବା ପାଇଁ ତ ଆପଣଙ୍କର ଇଏ ପାଟି ଦରକାର ଆଉ ପାଟି ଦରକାର ଆଉ ଆପଣ ବାରମ୍ବାର ଦେଇ ନାହିଁ ସେଇ ମେଡ଼ିସିନ୍ ମେଡ଼ିସିନ୍ ଦେଇଦେଲେ ଭଲ ହେଇଯିବ ଟେଷ୍ଟ୍ ହେତିରେ କିଛି ଦରକାର ନାହିଁ ହଁ ହଁ ଠିକ୍ ଅଛି ଆପଣ ଯାହା ମେଡ଼ିସିନ୍ ଲେଖିଦଉଛି ସେ ମେଡ଼ିସିନ୍ ୟୁଜ୍ କରନ୍ତୁ ଆପଣ କମିଯିବ ଧନ୍ୟବାଦ